ଆମ ଅଞ୍ଚଳରେ ବୁଲିବା ସ୍ଥଳୀ ରହିଅଛି ଯେଉଁ ସ୍ଥାନକୁ କି ବାହାର ଦେଶରୁ ଲୋକମାନେ ଆସିଥାନ୍ତି ପାହାଡ଼ ହଉଛି ମୁକୁଳିଙ୍ଗା ପାହାଡ଼ ମଣ୍ଡାସୋର ହ୍ରଦ ଜଳପ୍ରପାତ କାଟରାମାଲା ପୁତୁଡ଼ି ପକଡ଼ାଝର ଏସବୁ ବିଭିନ୍ନ ସ୍ଥାନରେ ଲୋକ ବୁଲିବା ପାଇଁ ଆସିଥାନ୍ତି